ନଅ ପାଞ୍ଚ ଉଣେଇଶହ ଛୟାନବେ ଚାରି ତିନି ଉଣେଇଶହ ବୟାଅଶୀ ତିନି ଦୁଇ ଦୁଇ ହଜାର ଛଅ ଚାରି ତିନି ଦୁଇ ହଜାର ପାଞ୍ଚ ଦୁଇ ଏକ ଦୁଇ ହଜାର ଛଅ